ମୁଁ ରୋଷେଇରେ ଯେକୌଣସି ଆଇଟମ୍ କଲାବେଳେ ଚିକେନ୍ ହଉ କି ପନିର୍ ତରକାରୀ ହଉ କି ଯେଉଁଟା ହେଉଛି ହଉ ଧନିଆ ପତର ଟିକେ ପକଉଛି କାରଣ ଧନିଆ ପତର ବାସନା ଭଲ ହେଉଛି ତା'ର ଦେହକୁ ବି ବହୁତ ଭଲ ଆଉ ପୁଦିନା ପତ୍ର ବି ଚଟଣି ଚଟଣି କରାହଉଛି ପୁଦିନା ପତ୍ରରେ ଭୃଷଙ୍ଗ ପତ୍ର ବି ପକା ହଉଛି ତରକାରୀ ତରକାରୀ ହଉ କି ଭଜା ହଉ କି ଖଟା ହଉ କି ସବୁ ଜିନଷ ଭୃଷଙ୍ଗ ପତ୍ର ପକାଇଲେ ବି ବାସନ ତା'ର ବାସନାର ସୁଗନ୍ଧ ବହୁତ ଭଲ ଦେହ ପାଇଁ ହେଲେ ଭଲ ଆଉ ପୁଦିନ ପତ୍ର ଦେହକୁ ହଜମ କରିବାରେ ସାହାଯ୍ୟ କରୁଛି ଆଉ ଏ ତିନି ଧନିଆ ପତ୍ର ପୁଦିନା ପତ୍ର ଭୃଷଙ୍ଗ ପତ୍ର ମୁଁ ଆମ ବାରି ବଗିଚାରେ ଲଗାଇଛି ଆଉ ସବୁ ଜିନିଷ ଜାଗ୍ରତ କରି ଲଗଉଛି ମୁଁ ପାଣି ବି ନୀତି ଦଉଛି ଦିନକୁ ଦୁଇ ଥର ଲେଖା ପାଣି ଦଉଛି ଆଉ ସେଇଠି ପିଡ଼ିଆ ପାଣି ସବୁ ପକଉଛି ତା ଦ୍ୱାରା ମୁଁ ସେଇ ଏତିକି ଜିନିଷ ମୁଁ ଘରୋଇ କାର୍ଯ୍ୟରେ ବ୍ୟବହାର କରିପାରୁଛି କାରଣ ତିନିଟା ହେଉଛି ଆମ ଘର ରନ୍ଧନ ରନ୍ଧନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏଇ ତିନିିଦିନି ତିନିଟା ଜିନିଷ ନଥିଲେ ଘର କେଉଁ ଜିନିଷ ବି ଭଲ ସ୍ୱାଦ ଲାଗିବ ନାହିଁ ସେଥିପାଇଁ ଏଇ ତିନିଟା ସମସ୍ତେ ମୁଁ କରୁଛି ତିନିଟା ଏଇ ତିନି ପ୍ରକାର ତିନିଟା ଗଛ ଆଉ ବାରି ବାରି ପଟେ ଲଗାନ୍ତୁ କାରଣ ପୁଦିନା ପତ୍ର ବହୁତ ଦେହ ପାଇଁ ବହୁତ ଭଲ ଆଉ ପୁଦିନା ପତ୍ର ପ୍ରତିଦିନ ଚଟଣି କରି ଖାଇବା କଥା ଗୁଡ଼ ଗୁଡ଼ ପକାଇକିରି ଆଉ ଚିନିରେ କେବେ ପକାଇବେନି ଚିନି ଦ୍ୱାରା ଭଲ ନାହିଁ ଚିନି ଗୁଡ଼ ହୋଇ ପକାଇକିରି ଖାଇଲେ ଭଲ